ଯେହେତୁ ଆମେ ଓଡ଼ିଶାର ଲୋକ ଓଡ଼ିଆ ଭାଷା ଆମ ପାଖରେ ଆମର ଶ୍ରେଷ୍ଠ ଭାଷା ହେଉଛି ହିନ୍ଦୀ ଭାଷା ଇଂଲିଶ୍ ଭାଷା ଏମାନେ ତ ସମସ୍ତେ ବୁଝି ପାରୁନାହାନ୍ତି ଆମେ ଯୁଆଡ଼େ ଗଲେ ବି ଆମ ଓଡ଼ିଶା ଭିତରେ ଓଡ଼ିଆ ଭାଷା କହିଲେ ସମସ୍ତେ ବୁଝିପାରୁଛନ୍ତି ଆଉ ଗାଁ ଗହଳିରେ ଗଲେ ଆମେ ଇଂଲିଶ୍ରେ ହିନ୍ଦୀରେ କହିଲେ ସେମାନେ ବୁଝି ପାରୁନଥିବେ ସେଇଟା ପାଇଁ ଓଡ଼ିଆ ଭାଷା ଆମର ସର୍ବଶ୍ରେଷ୍ଠ ଭାଷା ଆମ ପାଖରେ ଆମେ ଓଡ଼ିଆ ଯେହେତୁ ଆମେ ଓଡ଼ିଆ ଲୋକ ଓଡ଼ିଆ ଭାଷା ହିଁ ଆମ ପାଖରେ ସର୍ବଶ୍ରେଷ୍ଠ ହିନ୍ଦୀ ଭାଷା ହେଉଛି ଆମର ଭାରତୀୟ ରାଷ୍ଟ୍ରଭାଷା କିନ୍ତୁ ସବୁ ଜାଗାରେ ଆମର ଗାଁ ଗହଳିରେ ହିନ୍ଦୀ ଇଂଲିଶ୍ ଏ ଭାଷା ଯାକ ଚଳୁନି କିନ୍ତୁ ଓଡ଼ିଆ ଭାଷା ଜାଣିଥିଲି ବି ଯିଏ ବି ହଉ ଟିକେ ଟିକେ ଜାଣିଥିବେ ବି ଓଡ଼ିଆ ଭାଷା ସେ ଯେଉଁ ଭାଷାର ଲୋକ ସେଇଠି ବସବାସ କରୁନା ଆମ ଓଡ଼ିଶାର ବସବାସ କରୁଥିବା ଲୋକମାନଙ୍କୁ ଆମର ଓଡ଼ିଆ ଭାଷା ହିଁ କହିଲେ ସେମାନେ ବୁଝିବେ ସେଥିରୁ ଆଜିଠୁ ଆମେ ସେ ଓଡ଼ିଆ ଭାଷାର ଆମ ହେଉଛି ମାତୃଭାଷା ହେଲେ ଓଡ଼ିଆ ଭାଷାର ସର୍ବଶ୍ରେଷ୍ଠ ଆମକୁ ପାଖରେ ଆମ ଭଲ ଲାଗୁଛି ଆମର ଶ୍ରେଷ୍ଠ ଭାଷା ପାଖରେ ଆମର ହିନ୍ଦୀ ଭାଷା ଇଂଲିଶ୍ ଭାଷା ଆମର କୌଣସି ଦରକାର ନାହିଁ ଆମେ ଓଡ଼ିଆ ଟିକେ ପାଠ ପଢ଼ୁଛୁ ଓଡ଼ିଆ ଭାଷା ହଁ ଆମ ପାଖରେ ଭଲ ଲାଗୁଛି